ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଏହି ଭାଷାରେ ଅଣଚାଶଟି ଅକ୍ଷର ରହିଛି ଓଡ଼ିଆ ଭାଷା ବହୁ ପୁରାତନ ଭାଷା ଏହା ବହୁ ପୂର୍ବରୁ ଲୋକମାନେ କହୁଛନ୍ତି ବର୍ତ୍ତମାନ ସମୟରେ ଆମ ଆମ ଓଡ଼ିଆ ଭାଷା ବହୁତ ଉନ୍ନତି କଲାଣି ବାହାର ଲୋକମାନେ ମଧ୍ୟ ଓଡ଼ିଆ ଭାଷାକୁ ଗ୍ରହଣ କଲେଣି ଓଡ଼ିଆ ଭାଷା ପ୍ରାୟତଃ ଝାଡ଼ଖଣ୍ଡ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ କେତେକ ଲୋକ କୁହନ୍ତି ଆଗ ଅପେକ୍ଷା ଓଡ଼ିଆ ଭାଷା ବହୁ ବିକଶିତ ହେଲାଣି